ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ବଜାର କିମ୍ବା ବଡ଼ ବଡ଼ ସପିଂମଲ୍ ମଧ୍ୟ ରହିଛି ଯେଉଁଠିକି ସବୁ ବର୍ଗର ଲୋକ ଜିନିଷ କିଣିବା ପାଇଁ ଯାଇଥାଆନ୍ତି ଆହୁରି ମଧ୍ୟ କିଛି ଲୋକ ମଜାମସ୍ତି କରି ବୁଲିବା ପାଇଁ ମଧ୍ୟ ଯାଇଥାଆନ୍ତି ଯାହାକି ଭ୍ରମଣ ଯୋଗ୍ୟ ଅଟେ ଏଇଠି ସବୁ ପ୍ରକାରର ଜିନିଷ ମିଳିଥାଏ ଓ କମ୍ ଦାମରୁ ବେଶୀ ଦାମ ପର୍ଯ୍ୟନ୍ତ ବା ପାଞ୍ଚ ଟଙ୍କା ପାଖରୁ ଆରମ୍ଭ କରି ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଜିନିଷ ମିଳିଥାଏ ଓ ଅଲଗା ବଜାର ଅପେକ୍ଷା ଏହି ବଜାରରେ ଅତି ସୁଲଭ ମୂଲ୍ୟରେ ଜିନିଷ ମିଳେ